ଶହେ ଟଙ୍କା କିଲୋ ନା ମାଛ ରେଟ୍ ବଢ଼ିଗଲାଣି ନା ଆଉ କହିବେ ଯଦି ଦଶ ପନ୍ଦର ଟଙ୍କା କମାଇକିନା ଦେବି ଆଉ କେଉଁ କେଉଁ ମାଛ ନେବେ ଆପଣ ହଁ ଦେଶୀ ଅଛନ୍ତି ଭାକୁର ରୋହି ଆପଣ ଯେଉଁଟା ନେଇପାରିବେ ନା ନିଜର ଅଛି ଚାଷ କରିଛି ବାହାର ବି ଆସୁଛନ୍ତି ଜଣେ ରୋହି ତ ଛାଡ଼ିନେ ଖାଲି ଭାକୁର ଅଛନ୍ତି ଆପଣ କହିବେ ହେଲେ ଭାକୁର ଦେଇ ଦେବି ରୋହି ଗୁଡ଼ା ବାହାରେ ଅଛନ୍ତି ରୋହି ଚାଷ ନାହିଁ ଖାଲି ଭାକୁର ଚାଷ ହେଇଛି ଦଶ କ୍ଵିଣ୍ଟାଲ୍ ହେଲେ ଶହେ ଶହେରୁ କୋଡ଼ିଏ ମାଇନସ୍ କରିନେବେ କୋଡ଼ିଏ ଅଶୀ ଟଙ୍କା ଲେଖାଁ ଦେବେ ଆଉ ନା ଦାନା ବହୁତ ଖର୍ଚ୍ଚ ହେଲା ଆଜିକାଲି ଯୁଗ ବି ବଢ଼ିଗଲାଣି ନା ଆଉ ରେଟ୍ ବଢ଼ିଗଲାଣି ଆଉ ହଁ ଦେଖନ୍ତୁ ଆପଣ ଆଉ ବଢ଼ାଇ କିନା କହିବି ଆଉ ମୁଁ କେମିତି କହିବି ଆପଣ କୋଡ଼ିଏ ପଚିଶ ଟଙ୍କା ମାଇନସ୍ କରିଦେବି ଆଉ ଆଉ ଆଉ ପାଞ୍ଚ ଟଙ୍କା କମାଇ ଦେଉଛି ନା ଦେଖନ୍ତୁ ଆମର ଦେଶୀ ମାଛ ସବୁ ନିଜ ଘରେ ଚାଷ ହେଉଛି ଆଉ କ'ଣ ଆପଣ ମାଗୁର ମାଛ ନଉ ନାହାନ୍ତି ମାଗୁର ତ ଭଲ ହଉ ଠିକ୍ ଅଛି ଆପଣ ନେଇ ଯିବେ ତା'ହେଲେ ପେମେଣ୍ଟଟା ଆପଣ ଏବେ ଅଧା କରିଦିଅନ୍ତୁ ଆଉ ସେଦିନ ଅଧା କରିବେ ହଉ ଠିକ୍ ଅଛି